ଆମେ ବିଭିନ୍ନ ପ୍ରକାର ଫସଲ ଚାଷ କରୁ ପ୍ରଥମେ ତ ବିଲରେ ଦୋରସା ମାଟିରେ ଆଳୁ ଚାଷ ଭଲ ହୁଏ ଦୋରସା ମାଟିରେ ଖତ ଦିଅଉଁ ପ୍ରଥମେ ଖତ ଦିଆଯିବ ତାଦ୍ୱାରା ଆଳୁ ସନ୍ଧା ଯିବ ତା'ପରେ ଆଳୁ ଯାଇ ଗଜା ହେଲେ ଲଗାଯିବ ଆଳୁ କରୁ ଦୋରସା ମାଟିରେ ପାଣି ଦିଆଯିବ ଦୁଇଟା ପାଣି ଦିଆଯିବ ଆଳୁରେ ତା'ପରେ ବାଇଗଣ ବାଇଗଣ ଲଗା ହେବ ବାଇଗଣ ବି ତୋଳୁ ବାଇଗଣରେ ବି ଔଷଧ ପଡ଼େ ପିଆଜ ବି ଲଗାଉ ପିଆଜ ବି ଖତ ଲାଗେ ଖତରେ ପିଆଜ ହୁଏ ଆଉ ଧାନ ଚାଷ ବି ହୁଏ ସାର ମସଲା ସବୁ ଲାଗେ ସାର ୟୁରିଆ ସାର ଆସେ ୟୁରିଆ ସାର ଆସେ ପଟାସ୍ ଲାଗେ ଧାନ ଗଛ ଘାସ ହୋଇଯାଏ ଗଛ ସବୁ ମାରିବା ଲାଗେ ପଟାସ୍ ସାରା ପଡ଼େ ୟୁରିଆ ପଡ଼େ ଗଛ ଲମ୍ ବଢ଼ିବା ଲାଗେ ଗ୍ରୋମୋର୍ ପଡ଼େ ଗଛରେ ଫଳ ଭଲ ହେବା ଲାଗି ଆଉ ସବୁ ପ୍ରକାର ସାର ବିଭିନ୍ନ ପ୍ରକାର ସାର ଆମେ ଗଛରେ ଦେଉ ଟୋମାଟୋ ଲଗାଉ ଶୀତ ଦିନେ ଟୋମାଟୋ ଭଲ ହୁଏ ଆଳୁ ଶୀତ ଦିନେ ଆଳୁ ଶୀତ ଦିନେ ଭଲ ହୁଏ କୋଳଥ ବିଲରେ ବି ପଡ଼େ ସୋରିଷ ବି ବୁଣା ଯାଏ ବିରି ବି ପକାଯାଏ ସବୁ ପ୍ରକାର ଆମେ ଚାଷରେ ଲାଭ ଉତ୍ପାଦନ କରୁ ସବୁ ପ୍ରକାର ବି ଚାଷ କରାଯାଏ ଜମିରେ